ଘରେ ଯେକୌଣସି କାର୍ଯ୍ୟ ହୁଏ ଯେକୌଣସି କାମ ବି ହୁଏ ସବୁ କାମରେ ବାପା ଯାହା କହନ୍ତି ଆମେ ସେହି ଅନୁସାରେ କାମ କରୁ ବାପାଙ୍କର କଥାକୁ ମାନୁ ଆଉ ଯେଉଁ କୌଣସି କାର୍ଯ୍ୟ ଧର ଆମେ କୌଣସି ଗୋଟିଏ ପାଠ ପଢ଼ିବା ହେଉ କି କୌଣସି ଜିନିଷ ଗୋଟିଏ କିଣିବା ହେଉ ଆମେ ବାପାଙ୍କ ଅନୁମତି ଅନୁସାରେ କରୁ ବାପା ଝିଅ ପୁଅ କିଛି ବି ଫରକ ଦେଖନ୍ତି ନାହିଁ ସମସ୍ତଙ୍କୁ ସମାନ ଅଧିକାର ଦେଇଛନ୍ତି ପାଠପଢ଼ିବା ହେଉ ଯେକୌଣସି କାର୍ଯ୍ୟ ହେଉ ପୁଅ ଝିଅର ଫରକ କିଛି ରଖନ୍ତି ନାହିଁ ସମାନ ଅଧିକାର ଦିଅନ୍ତି ଆଉ କୌଣସି ଏକ ବଡ଼ କାର୍ଯ୍ୟ କରିବାକୁ ହେଲେ ବାପା ସେ କାମକୁ ତାଙ୍କ ଦ୍ୱାରା ସେ କରନ୍ତି ଆଉ କୌଣସି ଜିନିଷ କିଣିବାକୁ ହେଲେ ମାଆଙ୍କ ଦ୍ୱାରା ଆମେ ସେ ଜିନିଷ କିଣୁ ମାଆ ହେଉଛନ୍ତି ଯେହେତୁ ଘରର ସେକେଣ୍ଡ ମୁରବି ତେଣୁକରି ଆମେ ତାଙ୍କ କଥା ମାନି ବି ଚଳୁ ଏହିପରି ଆଉ